ଆମର୍ ଇହାଯେ ଜିଏ କାଣା ହଉଛେ କି ତାର୍ମାନେ ଆମର୍ ଓଡ଼ିଆ ଭାଷା ଆର୍ ହିନ୍ଦୀ ଭାଷା ଇ ଦୁଇ ଭାଷା କେ ତାର୍ମାନେ ଆମେ ତୁଳନା କାଳେ ଦୁଇ ଥିର ତାର୍ମାନେ ସାମଞ୍ଜସ୍ୟ ଅଛେ ହିନ୍ଦୀ ଓଡ଼ିଆ ପୁରା ସମାନ୍ ବାଗିର୍ ତାର୍ମାନେ ଟିକେ ଟିକେ ବି ବି ଲାଗ୍ସି ଆଉ ଆମର୍ ଓ ଓ ଓଡ଼ିଆରେ ଯେନ୍ତା ଯେତେଟା ବି ମାତ୍ରା ଅଛେ ହିନ୍ଦୀ ର ବି ତାର୍ମାନେ ସେତେଟା ମାତ୍ରା ଅଛେ ବଲେ ଓଡ଼ିଆ ଆର୍ ହିନ୍ଦୀ କହେବାର୍ କେ ଯେନ୍ତା ତାର୍ମାନେ ଗୁଟେ ସାମଞ୍ଜସ୍ୟ ରହିଛେ ଲୋକେ ତାର୍ମାନେ ସହଜ୍ ଭାବେ ସେଇଟା ବୁଝି ପାରସନ୍ ହିନ୍ଦୀ ଜଣେ କହୁଥିବା ବେଳେ ଓଡ଼ିଆ ଭାଷା ଗୁଟେ ବି ତାର୍ ସେଟା ବୁଝିପାର୍ବା ଆର୍ ଓଡ଼ିଆ ଭାଷା ଯଦି କହୁଥିବା ବେଲେ ହିନ୍ଦୀ ଲୋକ୍ ଗୁଟେ ବି ବୁଝିପାର୍ବା ଏନଏରେ ଓଡ଼ିଆ ଭାଷା ସେ କହୁଛେ ସେ ସେ ବଲିକରି ଯେନ୍ତା କଲେ ବି ତାମାନେ ହିନ୍ଦୀ ଓଡ଼ିଆ ତାର୍ମାନେ ସାମଞ୍ଜସ୍ୟ ଅଛେ ଆର୍ ଇଟା ତାର୍ମାନେ ତୁଳନା କର୍ବାର୍ କେ ଗଲେ ଆମ୍ ଆମର୍ ତାର୍ମାନେ ଇ କାଣା ହଉଛେ କି ଜେନ୍ ମାନେ ଆମର୍ ଜେଇ ଇ ଆମର୍ ଭାଷା ବିତ୍ ମାନେ ଜେନ୍ ଅଛନ୍ ସେମାନେ ହିଁ ତାର୍ ମାନେ ଜାନି ପାର୍ବେ